ପୁରାତନ ସମୟରେ ମା ଓ ଜେଜେମା ଯେଉଁ ଉପକରଣ ସବୁ ବ୍ୟବହାର କରୁଥିଲେ ଆଜି ଆଉ ସେସବୁ ବ୍ୟବହାର ହେଉ ନାହିଁ ଆଜିର ଆଧୁନିକ ସମୟରେ ଆମେ ଆମ ରୋଷେଇ ଘରେ ବହୁଗୁଡ଼ିଏ ରୋଷେଇ ସାରଞ୍ଜମ ବ୍ୟବହାର କରୁ ଯଥା ମିକ୍ସଚର ଫ୍ରିଜ୍ ଏହି କିଛି ସାରଞ୍ଜମ ନଥିବା ଦ୍ୱାରା ବହୁଗୁଡ଼ିଏ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ ଯଥା ଗ୍ରାଇଣ୍ଡର ନଥିବା ଦ୍ୱାରା ଆମେ ମସଲାଗୁଡ଼ିକୁ ବାଟି ପାରିବା ନାହିଁ କାରଣ ଆମେ ଆମର ପଥର ତିଆରି ସାରଞ୍ଜମଗୁଡ଼ିକୁ ଆମେ ଆଉ ବ୍ୟବହାର କରୁନାହୁଁ ଓ ତା'କୁ ମନେ ପକାଇବାକୁ ମଧ୍ୟ ଚେଷ୍ଟା କରୁ ନାହୁଁ ତେଣୁ ଆମେ ଆମ ରୋଷେଇ ଘରେ ଆଧୁନିକ ରୋଷେଇ ଗ୍ୟାଜେଟ କିମ୍ବା ଉପକରଣଗୁଡ଼ିକୁ ଜରୁରୀ ବୋଲି ବିବେଚନା କରୁ